ମୁଁ ଜଣେ କଳା ପ୍ରେମୀ ଲୋକ ମୋତେ କଳାକାରଙ୍କୁ ଦେଖିବାକୁ ବା କଳା ପରିବେଷଣ କରୁଥିବା ଲୋକ ମାନଙ୍କୁ ଦେଖିବାକୁ ଭଲ ଲାଗେ ଉଁ ମୋତେ ବିଶେଷ କରି ଯାତ୍ରା ଦେଖିବାକୁ ଭଲ ଲାଗେ ଯାତ୍ରା ଯେଉଁଠି ଆମେ ଯାଉ ଦେଖୁ ସାଙ୍ଗସାଥି ସହ ଦେଖିବା ମଞ୍ଚର ଅଭିନୟ ଯେଉଁଟା କି ତାର ଡୁପ୍ଲିକେଟ୍ ନ ଥାଏ ମଞ୍ଚ ଅଭିନୟ ମଞ୍ଚ ଅଭିନୟ ଭିତରେ ଯେତେ କଳାକାର ଅଛନ୍ତି ତାଙ୍କ ଭିତରେ ପ୍ରିୟ ହେଉଛନ୍ତି ଦୈତାରୀ ପଣ୍ଡା ତାଙ୍କର ନେଗେଟିଭ୍ ରୋଲ୍ ଯେଉଁଟାକି ଖଳନାୟକର ଅଭିନୟ ଆମକୁ ବହୁତ ଭଲ ଲାଗେ ମୋତେ କଣ ଆମ ଓଡିଶାରେ ପ୍ରାୟ ଅଶୀ ଭାଗ ଲୋକ ତାଙ୍କୁ ସପୋର୍ଟ କରନ୍ତି ବା ତାଙ୍କୁ ପସନ୍ଦ କରନ୍ତି ଜଣେ ଉଚ୍ଚକୋଟୀର କଳାକାର